ହ୍ୟାଲୋ ପୁରୁଣା କଥା ବଞ୍ଚିରହିବା ଆବଶ୍ୟକ ଏହା ମୁଁ ନୁହେଁ ମୋ ଚାରିପାଖରେ ଲୋକମାନଙ୍କଠାରୁ ମଧ୍ୟ ମୁଁ ଶୁଣିଛି ହଁ ପୁରୁଣା ଜିନିଷକୁ ଆମେ ସମସ୍ତେ କିଛି କିଛି ସାଇତି ରଖିଥାଉ ବେଳେବେଳେ ଛୋଟ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ କିଛିଟା ପଇସା ଯେଉଁଟା ଥିଲା ପଚାଶ ପଇଶି ଥିଲା ତ ମୁଁ ଯୋଉ କୁ ଦେଖିନି ଯେଉଁଟା ପଇସା ଥିଲା ତ ତାକୁ ମଧ୍ୟ ମୁଁ ଆଜି ପର୍ଯ୍ୟନ୍ତ ସାଇତି ରଖିଛି ତ ପୁରୁଣା ଜିନିଷକୁ ସଂରକ୍ଷଣ କରିବା ଆମକୁ ବହୁତ ଆନନ୍ଦ ଦେଇଥାଏ ଏବଂ ତାକୁ ସଂରକ୍ଷଣ କରିବା ଦ୍ୱାରା ଆମେ ଆମ ପରପିଢ଼ିରେ ଥିବା ପିଲାମାନଙ୍କୁ ପରିଚିତ କରାଇପାରିବା ଏବଂ ଏହାକୁ ଉନ୍ନତି କରିବା ପାଇଁ ଆମ ରାଜ୍ୟ ସରକାର କେନ୍ଦ୍ର ସରକାର ଲାଗିପଡ଼ିଛନ୍ତି ଧନ୍ୟବାଦ